ହ୍ୟାଲୋ କୁହନ୍ତୁ କ'ଣ କି କେଉଁଠି କି କ'ଣ କାମ ଅ ହଁ ହଉ ଆଜ୍ଞା ହଁ ଆଜ୍ଞା ଫ୍ୟାମିଲି ତ ଯାଇ ହବନି ଆଉ ହଁ ମୁଁ ଜଲ୍ଦି ଯିବା ପାଇଁ କ'ଣ ଧାର୍ମିକ ସଂଘ ହଉଚି କହିଲେ କି ହଉ ଠିକ୍ ଅଛି ମୁଁ ଫ୍ୟାମିଲି ନେଇକି ଯିବି ହବନି ମୁଁ ନିଜେ ଯିବି ହଁ ହଁ ହଁ ଆଜ୍ଞା ଠିକ୍ ଅଛି ଯିବା